ନଅହଜାର ନଅଶହ ଅନେଶତ ଏକ ଲକ୍ଷ ଦୁଇହଜାର ପାଞ୍ଚଶହ ପଚିଶ ତିନିଲକ୍ଷ ଚାଳିଶ ହଜାର ଦୁଇଶହ ବାବନ ଚାରିଲକ୍ଷ ଅଶୀହଜାର ଛଅଶହ ପଚିଶ ପାଞ୍ଚଲକ୍ଷ ବୟାଳିଶି ହଜାର ଚାରିଶହ ବାବନ